ବର୍ତ୍ତମାନ ନବଜାତ ଶିଶୁମାନଙ୍କୁ ପରିଷ୍କାର ରଖିବା ଏକ ଗୁରୁତ୍ୱପୂର୍ଣ୍ଣ କଥା ଆମେ ସମାଜରେ ଦେଖୁଛନ୍ତି ନବଜାତ ଶିଶୁମାନଙ୍କର ମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି କେହି ଯତ୍ନ ହଉନାହାନ୍ତି ଆଦିବାସୀ ଅଞ୍ଚଳରେ ବହୁତ ନବଜାତ ଶିଶୁମାନଙ୍କର ଏ ଅପରିଷ୍କାର ପାଇଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ତେଣୁ ଆମକୁ ସେମାନଙ୍କର ସ୍ୱାସ୍ଥ୍ୟ ବା ସେମାନେ କେମିତି ପରିଷ୍କାର ରହିବେ ଆମେ ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ ନବଜାତ ଶିଶୁମାନଙ୍କୁ ସବୁବେଳେ ପାଇଁ ପରିଷ୍କାର ପୋଷାକ ପିନ୍ଧାଇବା ସେ ପୋଷାକକୁ ସଫା କଲାବେଳେ ଡେଟଲ୍ ପକାଇକି ସଫା କରିବା ତାକୁ ଖରାରେ ଶୁଖାଇବା ଏବଂ ଆମ ଯେଉଁ ଘର ସବୁବେଳେ ପାଇଁ ଫିନାଇଲ୍ ପକାଇକି ସଫା କରିବା ଶୋଇଲାବେଳେ ମଶାରି ଟାଙ୍ଗିକି ଶୋଇବା ନବଜାତ ଶିଶୁ ବ୍ୟବହାର କରୁଥିବା ଯେହେତୁ ଯେଉଁ ପାତ୍ରରେ ଖାଏ ସେ ପାତ୍ରକୁ ସବୁବେଳେ ପାଇଁ ପରିଷ୍କାର ରଖିବା ଆଉ ସବୁବେଳେ ପାଇଁ ନବଜାତ ଶିଶୁକୁ ଧରିଲା ବେଳେ ହାତକୁ ସଫା ରଖିବା ଏଇପରି ପଦକ୍ଷେପ ନେଲେ ଆମ ସମାଜରେ ଆମେ ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ଭିତରେ ରଖିପାରିବା